ମୋ ବଗିଚାର ଫଳ ଫୁଲ ଯାହା ବାହାରେ ମୁଁ କିଛି ଦିଅଁ'ଙ୍କ କାମରେ ଫୁଲ ଦିଏ ଆଉ କିଛି ବଜାରରେ ଦି ପଇସା ପାଇଁ ତାହାକୁ ବିକ୍ରି କରି ମୋ ପରିବାର ମୁଁ ବଞ୍ଚେ